ତିନି ଅଗଷ୍ଟ ଦୁଇହଜାର ଏକୋଇଶି ପନ୍ଦର ଜୁନ୍ ଦୁଇ ହଜାର ଅଠର ତେର ଏପ୍ରିଲ୍ ଦୁଇହଜାର ଚବିଶି ତେର ମେ ଅଠରଶହ ଏକାଅଶୀ ଚଉଦ ଅକ୍ଟୋବର ଦୁଇ ହଜାର ତେର